ଆମ ଗାଁରେ ଘର ତିଆରି କରିବା ପୂର୍ବରୁ ଜ୍ୟୋତିଷକୁ ଡାକନ୍ତି ଏବଂ ମାଟିର ମାଟିର ପରୀକ୍ଷା କରନ୍ତି ମାଟି ପରୀକ୍ଷା କରିଥିବା ପରେ ସେହି ଯେଉଁ ଜାଗାରେ ଘର ତିଆରି ହେବ ସେହି ଜାଗାରେ ଗୋଟିଏ ନଡ଼ିଆ ପିଟନ୍ତି ଏବଂ ଗୋଟିଏ ଛିଣ୍ଡା ଟୋକେଇ କିମ୍ବା ଝାଡ଼ୁ ବାନ୍ଧିକରି ସେ ଘର ସାମ୍ନାରେ ଗୋଟିଏ ବାଡ଼ି ଦେହରେ କିମ୍ବା ବାଉଁଶରେ ରଖନ୍ତି ତା'ପରେ ଘର ଆରମ୍ଭ ହୁଏ ଘର ଆରମ୍ଭ ହେବା ପରେ ସେଠାରେ ରୋଷେଇ ଘର ଯେଉଁଠି କରନ୍ତି ସେଇଟା ଐଶାନ୍ୟ କୋଣରେ ରୋଷେଇ ଘର କରନ୍ତି ଏବଂ ଅଗ୍ନିକୋଣରେ ଠାକୁର ଘର ରଖନ୍ତି ପାଇଖାନା ଯେତେବେଳ କରନ୍ତି ଶୌଚାଳୟ ସବୁ ବାରି ବାରି ପଛପଟେ କରନ୍ତି ଆଉ ଗାଁରେ ଅଧିକାଂଶ ଘର ଦେଖିବାକୁ ଗଲେ ଅଧିକାଂଶ ଘର ଚାଳ ଛପର ଘର ଏବଂ ମାଟିରେ ତିଆରି ହୋଇଥାଏ ଦିନକୁ ଦିନ ଦିନକୁ ଦିନ ଦୁନିଆ ପରିବର୍ତ୍ତନ ହେବା ସତ୍ତ୍ୱେ ଅଧିକାଂଶ ମାଟି ଘର ଉଠିଗଲାଣି ଆସ୍ତେ ଆସ୍ତେ ସମସ୍ତେ କୋଠା ଘର ତିଆରି କଲେଣି ଏବଂ ସାମ୍ପ୍ରତିକ ବର୍ଷଗୁଡ଼ିକରେ ଏହାର ବିଭିନ୍ନ ପ୍ରକାର ବଦଳିଛି ଏବଂ ସରକାରଙ୍କ ତରଫରୁ ଯେଉଁ ଜନହିତକର ଘର ମିଳୁଛି ଅଧିକାଂଶ ଘର କୋଠାଘର ହୋଇଗଲାଣି